ହ୍ୟାଲୋ ଆପଣ ଓଲାରୁ କହୁଛନ୍ତି ତ ମୁଁ ଗୋଟେ କ୍ୟାବ ବୁକ୍ କରିବାକୁ ଚାହୁଁଛି ମୋ ନାଁ ଅର୍ଣ୍ଣପୂର୍ଣ୍ଣା ଅଟେ ମୁଁ ମୋ ପରିବାର ସହ ଯାଜପୁରରୁ କଟକକୁ ଯିବାକୁ ଚାହୁଁଛି ନିକଟରେ ରଜ ଥିବାରୁ ମୁଁ ମୋ ଗାଁକୁ ଯିବାକୁ ଚାହୁଁଛି ସେଥିଲାଗି ମୋତେ ଗୋଟେ କାର୍ ଦରକାର ଯାଜପୁରରୁ କଟକ ଯିବାପାଇଁ ଆପଣ ଭଡ଼ା କ'ଣ ରହିଛି ଗାଡ଼ିଟି ଛବିଶ ଛଅ ଦୁଇହଜାର ତେଇଶ ତାରିଖ ଦିନ ସେମାବାର ଦିନ ସକାଳ ଆଠଟାରେ ଯିବାକୁ ଚାହୁଁଛି